ହଁ ଏଟା ଏବେ ଅଫର୍ ଆସିଛେ ବହୁତ୍ କପଡ଼ା ମାନ୍କେ ଏଟା ଏଛେନ୍ ବହୁତ୍ ଭଲ୍ ଅଫର୍ ଚାଲିଛେ ଥାର୍ଟି ପ୍ଲସ୍ ଟ୍ୱେଣ୍ଟିର ଆସିଛେ ଏଭେ ଇଟା ଆମେ ଏଭେ ଦୁଇ ତିନ୍ ଦିନ୍ ପରେ ଆମେ ଇଟା ଷ୍ଟାର୍ଟ କର୍ବାର୍ କେ ଯାଉଛୁଁ ଦୁକାନ୍ ଆମର୍ ସକାଲର୍ ନଅ ବଜେନୁ ଖୁଲୁଛେ ଆମର୍ ରାତିର୍ ନଅ ବଜେ ତକ୍ ହଁ ନାଇଁ ଆମେ ଦଶ୍ରାରୁ ଦୁଇ ଦିନ୍ ତକ୍ ଆଗ୍କେ ରଖିପାର୍ମୁ ଭାବିଛୁଁ ଆମେ ଆମର୍ ଯେତେ ଆମର୍ ଯେତେ ଗ୍ରାହକ୍ ଆସ୍ଲେ ଆମ୍କୁ ଭଲ୍ ଲାଗ୍ବା ହେଟା ଭାବିକି ଆମେ ଦୁଇ ଦିନ୍ ଏକ୍ସଟ୍ରା ରଖିଛୁଁ ହଁ ଆମେ ପୁରା ଟପ୍ ନମ୍ବର୍ ୱାନ୍ ଡିଜାଇନର୍ ରଖିଛୁଁ ପୁରା ଭଲ୍ଟା ଆଏ ପୁରା ଭଲ୍ କପ୍ଡ଼ା ପୁରା କଟନ୍ ଅନୁସାରେ ଯେନ୍ତା ଆପଣ ଖୁଜ୍ବେ ସବୁ ମିଲ୍ବା ପୁରା ଭଲ୍ ଭଲ୍ ଆପଣଙ୍କ ସାଇଜ୍ରେ ବି ମିଲ୍ବା ଆପଣ ଯେନ୍ଟା ମାନେ ଭଲ୍ଟା ନାଇଁ ହେବାର୍ କହେବେ ତ ପୁରା ଠିକ୍ ସାଇଜ୍ରେ ବି ଆମେ କାଢ଼ିକି ଆପଣଙ୍କୁ ଦେଇଥାଉ ହଁ ଇଟା ଭଲ୍ କ୍ୱାଲିଟିର ବି ଆସୁଛେ ଆପଣ ଆପଣଙ୍କୁ ଆପଣଙ୍କର୍ ବଜେଟ୍ ହିସାବରେ କହି ବି ପାର୍ବେ ଆପଣ ଭଲ୍ ଡିସକାଉଣ୍ଟ କାଣା ଆମର୍ଟା ଯେନ୍କେ ଗଲେ ଖୁଜ୍ବେ ମିଲ୍ବା ଆମର୍ ଏଛେନ୍ ଜହ ତ ଏ ଫେର୍ ସେର୍ୱାନି ମାନେ ଯେନ୍ତା କଲର୍ର ସଭେ ପ୍ରିଫର୍ କରୁଛନ୍ ଆମେ ଏନ୍ତା ଜହ'ଟା ରଖିଛୁଁ ଆର୍ ଯେନ୍ଟା ଗୁଟେ ଦୁଇଟା ଆମେ ଏକ୍ସଟ୍ରା କଲର୍ ବି ରଖିଛୁଁ ଆପଣ ଭଲ୍ ଲାଗ୍ଲା ବେଲେ ହେଟା ହିଁ ନେଇପାର୍ବେ ଲେହେଙ୍ଗା ଫେହେଙ୍ଗା ଅଛେ ହେଟା ବି ଅଛେ ନାଇ ୱିନ୍ଟର୍ ୱେର୍ ଲାଗି ଆମେ ଅଫର୍ ବି ଛାଡ଼ମୁ ହେଥିରେ ବି ଯେ ଏଟା ଏଖେନ୍ ଆମେ ନାଇଁ କର୍ବାର୍ ତାଏଲ୍ ହେଟା ବି ବହୁତ୍ ଜଲ୍ଦି ଆମେ କର୍ମୁ ଆପଣଙ୍କୁ ଇନଫର୍ମ ଇନଫର୍ମ କରାହେବା ଯେ

ହେଟା ହେଟା ଆମେ କହି ନାଇ ପାରୁ ଆମର୍ ଆମେ ଏଭେ ଆମେ ପଲିସି'ରେ ଥାର୍ଟି ପ୍ଲସ୍ ଟ୍ୱେଣ୍ଟିର କହୁଛେ ଯେ ସେଭେଣ୍ଟି

ହଁ ଆମେ ରଖିଛୁଁ ଗୁଟେ ଆପଣ ଯେନ୍ କମ୍ପାନୀ ଖୁଜ୍ବେ ଗୁଟେ ଜୁଡ଼େ'କେ ଛାଡ଼ିକିରି ଆମର୍ ନେ ନାଇକ୍ ଏଡ଼ିଦାସ୍ଟା ଅଛେ ହଁ ସୁଜ୍ 'ର ବି ଅଛେ ଆମର୍ ସାର୍ଟମାନେ ଭଲ୍ ଭଲ୍ଟା ଅଛେ ପିଟର୍ଇଂଲଣ୍ଡ ସବୁ କମ୍ପାନୀମାନଙ୍କର ଅଛେ ଏନ୍ତା ହଁ ଆପଣ ଆସ୍ବେ ଆରାମ୍ସେ ଆସୁନ୍ ଆପଣ ଭଲ୍ ଅଫର୍ କାଟ୍ମୁ